ହେଲୋ ସାର୍ ଏଇଟା ଟ୍ରାଭେଲ୍ ଏଜେନ୍ସି ବାର୍ ଲାଗିଛି କି ମୁଁ ତୁମ ଟ୍ରାଭେଲ ଏଜେନ୍ସି ରୁ ଗୋଟେ କ୍ୟାବ୍ ଅର୍ଡର୍ କରିଥିଲି ଯୋଉଟାକି ବୋଲେରୋ ଆମ ଫ୍ୟାମିଲି ସହିତ ଭାଦ୍ରାଚାଲାମ୍ ଯିବାର ଥିଲା ତ ଅର୍ଡର୍ କରିଥିଲି ଯାଇକି ଏବେ ଯାଏ ଆସିନାଇ ଗାଡ଼ିଟା ତାକୁ କହିଥିଲି ତ ସତର ତାରିଖରେ ଯିବା ପାଇଁ ପଇସା ବି ମୁଁ ଦୁଇ ହଜାର ପେ କରିଦେଇଛିି ଆଉ ପରେ ଦେବି କହିଥିଲି ସାର୍ ଏବେ ଯାଏ ଗାଡ଼ିଟା ଆସିନାହିଁ ମୋ ପାାରେ ସାର୍ ଫ୍ୟାମିଲି ସବୁ ରେଡି ବାହାରିଛୁ ଯିବା ପାଇଁ ତାକୁ କଲ୍ କଲେ ସିଏ କହୁଛି କି ଅଧଘଣ୍ଟା ଅଧଘଣ୍ଟା ପରେ ଆସିବି କହୁଛି ସାର୍ ଆପଣ ସେ କ୍ୟାବ୍ଟାକୁ ଜଲ୍ଦି ପଠାନ୍ତୁ ନହେଲେ ମୋର ଯୋଉ ପଇସାଟା ମୁଁ ପେ କରିଛି ସେଇଟା ମୋ ପାଖକୁ ପଠାନ୍ତୁ ସାର୍ ଆଉ ମୋ ପଇସାଟା ନହେଲେ ବେକାର ଯିବ ନ ଆସିଲେ ଆଉ ଫ୍ୟାମିଲି ସହିତ ଯିବା ପାଇଁ ଭାଦ୍ରାଚାଲାମ୍ ବାହାରିଛୁ ସବୁ ରେଡି ଅଛନ୍ତି ବୋଲେରୋ ସାର୍ ସେଇଟା କହିଥିଲା କିି ସେ ଦୁଇ ଘଣ୍ଟା ଭିତରେ ଛାଡ଼ିଥିବି ବୋଲିକି ମୋ ପଇସାଟା ଜଲ୍ଦି ରିଟର୍ଣ୍ଣ କରିଦିଅନ୍ତୁ ନହେଲେ ସେ କ୍ୟାବ କ୍ୟାନ୍ସଲ୍ କରିଦିଅନ୍ତୁ ସାର୍ ନହେଲେ ଅଲଗା ଗାଡ଼ିଟା ପଠେଇବାକୁ ଚେଷ୍ଟା କରନ୍ତୁ ଆଉ ସେ କ୍ୟାବ୍ କ୍ୟାବ୍ ଡ୍ରାଇଭରକୁ ଟିକେ ଯୋଗାଯୋଗ କରି ଜଲ୍ଦି ଯିବାକୁ କୁହନ୍ତୁ ନହେଲେ ମୋ ପଇସାଟା ବେକାର ଯିବ ସାର୍